ଛବିଶି ଜାନୁଆରୀ ଦୁଇ ହଜାର ପନ୍ଦର ଅଗଷ୍ଟ ଦୁଇ ହଜାର ଏକ ଦଶ ମାର୍ଚ୍ଚ ଦୁଇ ହଜାର ଦୁଇ ଚଉଦ ଏପ୍ରିଲ ଦୁଇ ହଜାର ତିନି ଏକ ମେ ଦୁଇ ହଜାର ଚାରି